ଭଲରେ ଭାଇ କହରେ ଭଲ ପରା କେବେ ଆସିଲୁ ହେ ଟିକେ ବର୍ଷା ହେଉଥିଲା ତ ମୋର ଷ୍ଟଲ୍ରେ ଏକା ଥିଲି ଆଉ ଲୋକମାନେ ଗଲେ ହେରି ଏକା ଜଷ୍ଚ ଯାଉଛନ୍ତି ସେଟା ପାଟି କରୁଥିଲେ ବେପାର ମାନ୍ଦାରେ ଭାଇ ସକାଳେ ତିଆରି କରିଲାଟା ଏପର୍ଯ୍ୟନ୍ତ ସରୁ ନାହିଁ ସନ୍ଧ୍ୟା ପର୍ଯ୍ୟନ୍ତ ରହି ଯାଉଛି ବିକ୍ରି ଫିକ୍ରି ହେଉ ନାହିଁ ସେଠି ବାହାରେ ଥିଲୁ ପରା ସେଇ କୋଉ କମ୍ପାନୀରେ ଥିଲୁରେ ସାଲାରୀ କେତେ ଦଉଥିଲେ କେମିତି ଓଃ ହେଲେ କେତେ ଲେଖା ଇଏ ଦଉଥିଲେ ମାସକୁ ସମୟ ଏକା ବୁଢ଼େଇବାର ଭାଇ ଆମକୁ ଗୋଟେ ସିଆଡ଼େ କ'ଣ ଷ୍ଟଲ୍ ଫଲ୍ କରିବା ପାଇଁ ତ ଇଏ ଜାଗା ମିଳିବ କି ନାଇ ତି ଟିକେ ସେ କମ୍ପାନୀ ବାଲାକୁ କଥା କଥି କରି କୁହା କୁହି କଲେ ଦେଇଥାନ୍ତି ଭେରେ ଚଳିବାଟା ନିହାତି କଷ୍ଟକର ହୋଇ ଯିବ ନାଇ ତୁମେମାନେ କହିଲେ ହେବ ନାହିଁ କିରେ ଏତିକି ମାସ ଥିଲୁ ଏତିକି ବର୍ଷ ଥିଲୁ କାମ କରୁଥିଲୁ କମ୍ପାନୀ ବୁଝିବ ନାଇଁ କି ତୋର କଥା ଶୁଣିବ ନାଇଁ କିରେ ସେଠି ଗୋଟେ କ'ଣ ତୁ ସୁପର୍ଭାଇଜର୍ ନା କ'ଣ ଗୋଟେ ଥିଲୁ ମଝିରେ ମୁଁ ତୋର ଷ୍ଟାଟସ୍ ଦେଖିଲି ତ ହଇ ଆରେ ମଝିରେ ଷ୍ଟାଟସ୍ ମାରିଥିଲୁ ତ ସାଙ୍ଗମାନଙ୍କ ଝିଅମାନଙ୍କ ସାଙ୍ଗରେ ଦେଖିଲି ଆରେ କ'ଣ ସୁପରଭାଇଜର୍ ଅଛି କି ଭାବିଲି ମୁଁ ସୁପରଭାଇଜର୍ ଥିଲୁ କି ସେଟା ହେଲେ ବି ଯାହା ହେଲେ ଭାଇ ଏଇଠି ଆମର ଷ୍ଟଲ୍ ଫଲ୍ ଦେଇ କରି ବିକ୍ରି ହେଉ ନାଇ କିଛି ନାଇ ହାତରୁ ଯାଉଛି ସାମାନ୍ ଫାମାନ୍ ବି ରେଟ୍ ସିଆଡ଼େ ତେଲ ଫେଲ କେମିତି ରେଟ୍ ପିଆଜ ପିଆଜ ମାନେ ଅଟା ଫଟା ମାନେ କେମିତି ତେଲ ଇଆଡ଼େ ତେଲ ଇୟାଡ଼େ ଶହେ ଚାଳିଶରେ ଭାଇ ଗୋଟେ ଲିଟର୍କୁ ବୁଝିଲୁ କି ନାଇଁ ହେଲେ ସିୟାଡ଼େ କଣ୍ଟାକ୍ଟ କଲେ ଭଲ ହୁଅନ୍ତାରେ ଭାଇ ଟିକେ କଣ୍ଟାକ୍ଟ କରିବ କି ଜାଗା ଫାଗା ଟିକେ କିଏ ବି ତୋର ସାଙ୍ଗ ପିଲା କିଏ କିଏ ମିଶେ ତୋର କାମ କରା ପିଲା ଗୋ ଅଛନ୍ତି ଷ୍ଚଲ୍ ଫଲ୍ ଗୋଟେ ଦେବିରେ ଇୟାଡ଼େ ବିକ୍ରି ହେଉ ନାହିଁ କେତେବେଳେ ମୋ ଦୋକାନ ବାଟେ ଆସିବୁ ପାର୍ସେଲ ଇଏ ଖଟାର ଦେଇ ଥିବି କେମିତି ଶୀଘ୍ର ନେବୁ ନାହିଁ କି ନାଇଁ ଆମ ତୋତେ କ'ଣ ପଇସା ନେଇକି କୋଡ଼ିଏ ହଜାର ଲେଖାଁ ପାଉ ଥିଲୁ ଆଜି ଆସିଛୁ ଭାରି ଆ ମ ମୁଇଁ ତିଆରି କଲେ ତାର କ'ଣ ନ ହେଲେ ମୁଁ ଆଉ ଗୋଟେ ଥର ଗରମ କରି କିନା ପଠେଇବି ଠିକ୍ ଅଛି ହେଲେ